ହଁ ମୋର ଗୋଟେ ଲେଖକ ଅଛି ମୋର ଲେଖକ ହେଉଛି ଅରବିନ୍ଦ୍ର ମହାପାତ୍ର ସେ ମୋତେ ଲେଖିବାକୁ କୁହନ୍ତି ମୁଁ ସୋମବାର ଲେଖେ ମ୍ୟାଥ ମ୍ୟାଥ କରି ଅନୁଶୀଳନୀ ୱାନ୍ ୱାନ୍ ଏ ଟୁ ଏଇ କରେ ଆଉ ମଙ୍ଗଳବାର ଓଡ଼ିଆ ଲେଖେ ବୁଧବାର ବୁଧବାର ମୁଁ ଇଂଲିଶ ଲେଖେ ଗୁରୁବାର ଭୂଗଳ ଲେଖେ ଶୁକ୍ରବାର ମୁଁ ଶୁକ୍ରବାର ମୁଁ ଲେଖେ ହେଲା ଇତିହାସ ଶନିବାର ଲେଖେ ଓଡ଼ିଆ ଗ୍ରାମାର ରବିବାର ମୁଁ ଲେଖେ ଇଂଲିଶ ଗ୍ରାମର୍ ଆଉ ମୁଁ ମୋ ଗୁରୁ ମୋତେ କହିଛନ୍ତି ରୋଲ୍ ମଡ଼େଲ କରିବା ପାଇଁ ମୁଁ ରୋଲ୍ ମଡ଼େଲ ବି କରିଛି ବହୁତ ଭଲ ଲାଗେ ରୋଲ୍ ମଡ଼େଲ କରିିକି ସେ କହିଛନ୍ତି ମୋତେ ଡାନ୍ସ କରିବାକୁ ମୁଁ ଡାନ୍ସ ବି କରିଛି ଡାନ୍ସ ବି କରିଲେ ବହୁତ ଭଲ ଲାଗେ ଡାନ୍ସ ବି ମୁଁ କରିଛି ଡାନ୍ସ କରିକି ରୋଲ ମଡ଼େଲ ସେ ମୋତେ ଶିଖାନ୍ତି ନିୟୁ ରୋଲ୍ ମଡ଼େଲ ସେ ମୁଁ ବହୁତ ସୁନ୍ଦର ଭାବରେ କରିଛି ଆଉ ମୋ ଗୁରୁ ମୋତେ ବହୁତ ସୁନ୍ଦରରେ ରୋଲ ମଡ଼େଲ ଶିଖେଇଛନ୍ତି ମୁଁ ରୋଲ ମଡ଼େଲ କରିଛି ମୁଁ ରୋଲ୍ ମଡ଼େଲ କେତେସାରା କରିସାରିଲିଣି ମୋତେ ରୋଲ୍ ମଡ଼େଲ କରିବାକୁ ବହୁତ ଭଲ ଲାଗେ ମୁଁ ମୁଁ ରୋଲ ମଡ଼େଲ କ'ଣ ଜାଣିନଥିଲି ଶିଖିନଥିଲି ମୋ ଗୁରୁ ମୋତେ ଶିଖେଇଲେ ରୋଲ୍ ମଡ଼େଲ ରୋଲ୍ ମଡ଼େଲ ବହୁତ ଭଲ ଲାଗେ କରିବା ପାଇଁ ମୁଁ ସବୁଦିନ ଲେଖେ ଓଡ଼ିଆ ଇଂଲିଶ ଆଉ ମୁଁ ନୋଟ୍ ବି ଲେଖେ ମୋତେ ନୋଟ୍ ଲେଖିବା ପାଇଁ ବି ବହୁତ ଭଲ ଲାଗେ ମୁଁ ନୋଟ୍ ଲେଖିକି ମୁଁ ମୁଁ ନୋଟ୍ ଲେଖିକି ମୋତେ ବହୁତ ଆଉ ଲେଖିଲା ବେଳେ ମୁଁ